ମୁଁ ଶାନ୍ତି ବସ୍ତ୍ରାଳୟରୁ ଏକ ସାର୍ଟ କିଣିଥିଲି କିନ୍ତୁ ସାର୍ଟଟି କିଣିଲା ବେଳେ ସେମାନେ ଏତେ ଭଲ କହିକି ମୋତେ ବିକିଲେ କହିଲେ ଯେ ସାର୍ଟର କେବେ କଲର୍ ଯିବନି ସାର୍ଟ କେତେବେଳେ ବି କୁଞ୍ଚ କୁଞ୍ଚିଆ ହେବନି ସାର୍ଟଟି ବହୁତ ସ୍ମୁଥ ଅଛି ଆପଣଙ୍କୁ ଭଲ ମାନିବ ଫିଟ୍ ହବ ଏମିତି କହିକି ମୋତେ ସାର୍ଟଟି ବିକିଲେ ଆଉ ପ୍ରାଇସ୍ ବି ବହୁତ ଅଧିକ ନେଲେ କିନ୍ତୁ ଘରେ ଆସିକି ୟୁଜ୍ ବ୍ୟବହାର କଲା ପରେ ଦୁଇ ସପ୍ତାହ ପରେ ତାର କଲର୍ଟି ଫିକା ହେଇଯାଇଛି ଆଉ ସାର୍ଟଟି ଛିଣ୍ଡି ଛିଣ୍ଡି ମଧ୍ୟ ଯାଇଛି ସିଲେଇ ମଧ୍ୟ ବାହାରି ବାହାରି ପଡ଼ୁଛି ଏତେ ଖରାପ ସାର୍ଟଟି ଦେଲେ ମୋତେ କ'ଣ କହିବି ଏତେ ଖରାପ ତାର ସାର୍ଟଟି ବହୁତ ଖରାପ ବହୁତ ଖରାପ ବହୁତ ଖରାପ ଆର ଫିଡ଼ବ୍ୟାକ୍ କ'ଣ ଦେବି ଏତେ ଖରାପ